ଆରେ ହଉ ହଉ ଆଣେ ଦୁଇଟା ଆଣେ ସେଇଟା ହାଉସଫୁଲ୍ ହେଉଛି ବୋଲି ତ ମୁଁ ଏଇ ଟିକେଟ୍ଟା କଲି ବୁଝିପାରୁଛୁ ତ ସିଦ୍ଧାନ୍ତ ଅନୁଭବ ବର୍ଷା ପ୍ରଦର୍ଶନୀ ମାନେ ପୁରା ସୁପର ହିଟ୍ ଯୋଡ଼ି ଆଉ ଆକ୍ଟର ସବୁ ହେଲା ତାପରେ ପୁଣି ମିହିର ଦାସ୍ ଅଛି ସୋଫିଆ ଅଲାର ଅଛି ପୁରା ଅଲଗା ପ୍ରକାର ଷ୍ଟୋରୀ ହେଇଥିବ ଆଉ ସମସ୍ତେ କହୁଛନ୍ତି ବଢ଼ିଆ ହେଇଛି ଆଉ ହୁଁ ହଁ ଭଉଣୀ ବୋଧେ ଇଏ ଆଉ ବର୍ଷା ହେଇଥିବ ଆଉ ହିରୋଇନ୍ ସିନା ହିରୋ ଅନୁଭବ ଆଉ ହୁଁ ତା' ସାଙ୍ଗଟା ଧନୀ ସାଙ୍ଗ ହେଇଛି ଆଉ ହଁ ସେଇଠି ହିରୋ ହିରୋଇନ୍ ମିଟ୍ ହଁ ହେଇଥିବ କିନ୍ତୁ ଏ ଷ୍ଟୋରିଟା ବଢ଼ିଆ ହେଇଛି ବୋଲି ସମସ୍ତେ କହୁଛନ୍ତି ହଁ ସମସ୍ତେ କହୁଛନ୍ତି ଏଇଟା ବଢ଼ିଆ ହେଇଛି ଆମେ ଲାଷ୍ଟ ଯାଏଁ ପୁରା ଦେଖିଲେ ଲାଗିବ କେମିତି କ'ଣ ହେଇଛି ଆଉ ହୁଁ ହୁଁ ମୋ ପାଇଁ ଇଏ ଆଣିବୁ କ'ଣ ଆମର ସ୍ପ୍ରାଇଟ୍ ବର୍ଷା ତ ବଢ଼ିଆଁ ସେ କରେ ସେ ଆକ୍ଟିଙ୍ଗ ଅଲିଉଡ଼ କୁଇନ୍ ସେ ଆଉ ହଁ ହଁ ଏଥିରେ ପୁରା ଗାଉଁଲି ବାଲା ଆକ୍ଟିଂ କରିଛି ଆଉ ହଁ ମୋତେ କିନ୍ତୁ ମିହିର ଦାସ୍ ରୋଲ୍ଟା ସବୁବେଳେ ବଢ଼ିଆ ଲାଗେ ସେ ହେଉଛି ପୁରା ଅଲଗାପ୍ରକାର ଆକ୍ଟରଟା ତା' ଭଳିଆ କିଏ ହଁ ସେ କମେଡ଼ି ଭିଲିଆନ୍ ହିରୋ ସବୁ ରୋଲ୍ ପାଇଁ ପରଫେକ୍ଟ ପୁରା ହଁ ହିରୋଇନ୍ ଇଆଡ଼େ ଅଛନ୍ତି ଆଉ ସେ ସେଆଡ଼େ କେମିତି ଯିବ ସେୟା ହିରୋଇନ୍ ଏଠି ଷ୍ଟୋରିଟା ସେଆଡ଼େ କେମିତି ହେଇପାରିବ ହୁଁ ସେ ଗାଁ ଷ୍ଟୋରିଟା ହିଁ ବେଶୀ ଇଣ୍ଟ୍ରେଷ୍ଟିଙ୍ଗ ଆଁ ହଁ ହଁ ହଁ ନାଇଁ କିଛି ତ ଗୋଟେ ଟୁଇଷ୍ଟ ଥିବ ତା' ଭିତରେ ତାପରେ ଯାହାପରେ ମାନେ ସିଦ୍ଧାନ୍ତ ତାକୁ ଇଏ କରିବ ବୋଲି କିଛି ଗୋଟେ ଟୁଇଷ୍ଟ ହବ ତାପରେ ଆସେପ୍ଟ କରିବ ଆଉ ହୁଁ ଦେଖାଯାଉ ଭଲ ତ ଲାଗୁଛି ହଁ ହଁ ହଁ ସିଏ ହିଁ କହୁଥିଲେ ନା ସେ କରି ହୁଁ ହଁ ସିଏ ତ ଲାଷ୍ଟ ସେ ହୁଏ ସେ ପୁଣି ଫେରିବ ଆଉ ସେ ତ ସମସ୍ତେ